ଆମ ରାଜ୍ୟ ଓଡ଼ିଶାରେ ମୁଖ୍ୟ ସାଂସ୍କୃତିକ ପରିଚୟ ହେଉଛି ପାଲା ପାଲାକୁ ଗାହାଣ ଏବଂ ପାଳିଆମାନେ ଓଡିଆ ଭାଷା ଦ୍ଵାରା ବ୍ୟାଖ୍ୟା କରିଥାନ୍ତି ଆମ ଗ୍ରାମରେ ରଜରେ ତିନିଦିନ ଧରି ପାଲା ହୋଇଥାଏ ପ୍ରଥମ ଦିନ ଗାହାଣ ପାଳିଆ ପାଲା କରିଥାନ୍ତି ଓଡ଼ିଆ ପୌରାଣିକ ବିଷୟରେ ବ୍ୟାଖ୍ୟା କରିଥାନ୍ତି ଲୋକମାନଙ୍କୁ ବହୁତ ପୁରାଣ ବିଷୟରେ ଆଖ୍ୟା ଦେଇ ବୁଝାଇଥାନ୍ତି ବାଦ୍ୟ ଯନ୍ତ୍ର ଦ୍ୱାରା ଗୀତ ବୋଲି ମନୋରଞ୍ଜନ କରିଥାନ୍ତି ସେଥିପାଇଁ ବହୁତ ଲୋକ ରୁଣ୍ଡ ହୋଇ ଏହି ପୁରାଣ ବିଷୟ ବସ୍ତୁ ବୁଝିଥାନ୍ତି ତେଣୁ କରି ଗାହାଣମାନଙ୍କୁ ବହୁତ ପୁରାଣ ବିଷୟରେ ପ୍ରଶ୍ନ ପଚାରିଥାନ୍ତି ଆଉ ସେମାନେ ପୁରାଣ ବିଷୟରେ ବୁଝାଇ ଲୋକମାନଙ୍କରୁ ପୁରାଣିକ ଉତ୍ସାହିତ କରିଥାନ୍ତି